ପିଲାଦିନେ ବାପ ଘରେ ବହୁତ ଆମର ଫସଲ କରନ୍ତି ଫସଲ କରିବା ଭିତରେ ତାଙ୍କ ଭିତରେ ମୁଁ ବି ମିଶିକି ଫସଲ କରେ ଫସଲ କରିବା ଭିତରେ ତାପରେ ମୋର ବାହାଘର ହୋ ଇଗଲା ବାହାଘର ହୋ ଇଗଲା ପରେ ତାପରେ ଶାଶୁଘରେ ବି ଫସଲ କରନ୍ତି ଶାଶୁଘରେ ବାରିରେ ଫୁଲଗଛ ଆମ୍ବଗଛ ନଡ଼ିଆଗଛ ପିଜୁଳି ଗଛ ବହୁତ ଯବାତ୍ୟା ଗଛ ବି ସେ କରନ୍ତି କଲା ଭିତରେ ତାପରେ ଶାଶୁଘରେ ବହୁତ ବିଲାବାଡ଼ି ଥିଲା ବିଲବାଡ଼ି ଥିଲା ଭିତରେ ସ୍ୱାମୀକି କହିକି ବିଲରେ ଫସଲ କଲି ଫସଲ କରିକି ବହୁତ ବି ଗଛ ପତ୍ର ଦେଖିକି ବହୁତ ବି ଖୁସି ହୁଏ ମୁଁ ଆଗକୁ ଯିବାପାଇଁ ଇଚ୍ଛା କଲି ତାପରେ ବହୁତ ଉର୍ନ୍ନତି ହେଲି